ହ୍ୟାଲୋ ଡ୍ରାଇଭର ଭାଇ କହୁଥିଲେ ତ ହଁ ମୁଁ ରିନା ଗୁଡ଼ି ସାହି ରୁ କହୁଥିଲି ତୁମ ଗାଡ଼ି ରେ ଯେଉଁ ପୁରୀ ଯାଇଥିଲୁ ସେ ଗାଡ଼ିଟା ଟିକେ ଆଣିବ ପଚିଶ ତାରିଖରେ ଯୋଉ ମିଶି ମାଶିକି ଯାଇଥିଲୁ କୋଡ଼ିଏ ଜଣ ସେହି ଗାଡ଼ି ରେ ହିଁ ଜାଗା ହେଉଥିଲା ଅଲଗା ଗାଡ଼ି ଆଣିଲେ ଜାଗା ହବ କି ନହେବ ସେଇ ଅଟୋ ଟିକେ ଆଣିବେ ନାଇ ଏପଟ ରୋଡ଼ ରେ ଆଣିବ ସେପଟ ରୋଡ଼ ରେ ଆଣିଲେ ଟିକେ ଖରାପ ରାସ୍ତା ଟା ଅଛି ଏପଟେ ଆଣିଲେ ହବ ଜଲ୍ଦି ଆସିବ ଆଉ ପଚିଶ ତାରିଖରେ ଆସିବ ହଁ ପରିବାର ସାଙ୍ଗ ମାନେ ଯିବୁ ଆଉ ଦାରିଙ୍ଗବାଡ଼ି ଯାଇଥାନ୍ତୁ ବୁଲିକି ଆସିବୁ ଆଉ ହଁ ପ୍ରାୟ କୋଡ଼ିଏ ଜଣ ସମସ୍ତେ ସାଙ୍ଗ ମାନେ ଯିବୁ ପରିବାର ଯିବେ ବାହାରିଛନ୍ତି ସମସ୍ତେ ଯିବା ପାଇଁ ସେଇ ଗାଡ଼ି ଟା ଆଣିବ ଅଲଗା ଗାଡ଼ି ଆଣିବନି ସେଇ ଗାଡ଼ି ରେ ହିଁ ଜାଗା ହେଉଥିଲା ହେଉ ହେଉ ରଖୁଛି ତାହେଲେ